ଭାଷାକୁ ନେଇ ମଣିଷ ବଞ୍ଚେ ତା'ର ଭାଷାକୁ ପଢ଼ିଲେ ଜଣାଯାଏ ଯେ ସେ ଜାତି କେତେ ଉନ୍ନତମାନର ପୃଥିବୀରେ ଯେତେ ଭାଷା ଅଛି ସେ ଭାଷା ଭିତରୁ ଓଡ଼ିଆ ଭାଷା ଗୋଟିଏ ଓଡ଼ିଆ ଭାଷାରେ ବଡ଼ ବଡ଼ ଗାଳ୍ପିକ ଉପନ୍ୟାସ ସ୍ତମ୍ଭକାର ଅଛନ୍ତି ସେମାନଙ୍କର ଲେଖାକୁ ଅନ୍ୟ ଭାଷାରେ ଅନୁବାଦ କରି ପୃଥିବୀର ବହୁତ ଦେଶ ପଢ଼ନ୍ତି ସେମାନେ ପଢ଼ିଲା ପରେ ତାଙ୍କର ହୃଦ୍ବୋଧ ହୁଏ ଯେ ଓଡ଼ିଆ ଭାଷା ଏକ ଉନ୍ନତମାନର ଭାଷା ସେହିପରି ଅନ୍ୟ ଭାଷା ମଧ୍ୟ ଓଡ଼ିଶାରେ ଓଡ଼ିଆରେ ଅନୁବାଦ ହୁଏ ଏବଂ ଆମେ ତାକୁ ପଢ଼ୁ ଏହିପରି ଭାବରେ ସଂସ୍କୃତ ଓ ଇଂରାଜୀ ଭାଷା ପରି ଓଡ଼ିଆ ଭାଷା ମଧ୍ୟ ପ୍ରଭାବିତ ହୋଇଥାଏ